ଆଜିକାର ପାଠପଢ଼ା ସମୟ ବହୁତ ସଂଘର୍ଷପୂର୍ଣ୍ଣ ଅଟେ ସେଥିପାଇଁ ବାପାମାଆମାନେ ନିଜ ପିଲାମାନଙ୍କୁ ଟିୟୁସନ୍ କରାନ୍ତି ପିଲାମାନେ ସଖାଳୁ ଦଶଟାରୁ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ପାଠ ପଢ଼ି ଆସିଲା ପରେ ଅତିରିକ୍ତ ପାଠ ପଢ଼ା ପାଇଁ ଟ୍ୟୁସନ୍କୁ ଯାଆନ୍ତି ଏହାଫଳରେ ପିଲାମାନେ ବିରକ୍ତ ହୁଅନ୍ତି କିନ୍ତୁ ସମୟର ଚାପରେ ପିଲାମାନଙ୍କୁ ଚାଲିବାକୁ ପଡ଼େ ଏହା ଫଳରେ ପିଲାମାନଙ୍କୁ ବୁଦ୍ଧିର ବିକାଶ ଘଟିଥାଏ ଏବଂ ପରୀକ୍ଷାରେ ଭଲ ନମ୍ବର ରଖିଥାନ୍ତି ଏହାଫଳରେ ସେମାନେ ନିଜ ନିଜର ଭବିଷ୍ୟତକୁ ଭଲ ଭାବରେ ଗଢ଼ିପାରନ୍ତି ଏବଂ ସେମାନେ ସ୍କୁଲ୍ରେ ନ ବୁଝି ପାରିଥିବା ବିଷୟ ମାନଙ୍କୁ ଭଲ ଭାବରେ ପୁନରାବୃତ୍ତି କରିଥାନ୍ତି ଓ ଶିକ୍ଷକଙ୍କ କ୍ରୋଧରୁ ରକ୍ଷା ପାଇଥାନ୍ତି ସେଥିପାଇଁ ପିଲାମାନଙ୍କୁ ଅତିରିକ୍ତ ଟ୍ୟୁସନ୍ କରାଇବା ଦରକାର ଏହାଫଳରେ ପିଲାମାନେ ଭବିଷ୍ୟତରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ଅତିରିକ୍ତ ଟିୟୁସନ୍ ପାଠପଢ଼ା କରିବା ଦ୍ୱାରା ପିଲାମାନଙ୍କର ଖେଳ ସମୟ ଓ ପିଲାଦିନ ସମୟ ସବୁ ଟିୟୁସନ୍ରେ ଚାଲିଯାଏ ଟିୟୁସନ୍ ଯାଉଥିବା ପିଲାମାନେ ଟିୟୁସନ୍ରେ ଅନେକ ଗୁଡ଼ିଏ ପାଠପଢ଼ା ସହିତ ପୁନରାବୃତ୍ତି କରିପାରନ୍ତି ଯାହାଫଳରେ ପିଲାମାନେ ଆଗ ଅପେକ୍ଷା ଅଧିକ ମନେ ରଖିପାରନ୍ତି ଏବଂ ପରୀକ୍ଷାରେ ଲେଖି ଅଧିକ ନମ୍ବର ଆଣନ୍ତି ଏହି କଥା ସତ୍ୟ ଯେ ଟିୟୁସନ୍ ପାଠପଢ଼ା ଯୋଗୁଁ ପିଲାମାନଙ୍କର ଖେଳକୁଦ ଓ ପିଲାବେଳର ସମୟ କ୍ଷତିଗ୍ରସ୍ତ ହୋଇଥାଏ କିନ୍ତୁ ଯେଉଁ ପିଲାମାନେ ପାଠପଢ଼ାରେ ଦୁର୍ବଳ ହୋଇଥାନ୍ତି ସେମାନଙ୍କ ପାଇଁ ଏହି ଟିୟୁସନ୍ ପଢ଼ା ବହୁତ ଦରକାର ଯାହାଫଳରେ ସେମାନେ ପଢ଼ାରେ ଅଧିକ ସମୟ ଦେଇଥାନ୍ତି ଏବଂ ପାଠପଢ଼ାରେ ଆଉ ଦୁର୍ବଳ ହୋଇନଥାନ୍ତି ଯେଉଁ ପିଲାଙ୍କର ଘରେ କେହି ପାଠପଢ଼ାରେ ସହଯୋଗ କରନ୍ତି ନାହିଁ ସେହି ପିଲାମାନେ ନିଶ୍ଚିତ ରୂପରେ ଟିୟୁସନ୍ ପାଠ ପଢ଼ା ପଢ଼ିବା ଉଚିତ